ହ୍ୟାଲୋ ଆପଣ ରେଷ୍ଟୁରାଣ୍ଟ ହୋଟେଲରୁ କହୁଛନ୍ତି କି ମୁଁ ରିତା ଦଣ୍ଡସେନା କହୁଥିଲି ଆପଣଙ୍କୁ ଅର୍ଡ଼ର ଯେଉଁଟା କରିଥିଲି ମୁଁ ଅନଲାଇନ୍ ପେମେଣ୍ଟ ବି କରିଦେଇଥିଲି ଏପର୍ଯ୍ୟନ୍ତ ମୋ ପାଖକୁ ଅର୍ଡ଼ରଟା ଆସୁନାହାନ୍ତି କ'ଣ ପାଇଁ ତେଣୁ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି ତେଣୁ ଆପଣ ରେଷ୍ଟୁରାଣ୍ଟ ମାଲିକଙ୍କ ନମ୍ବର ଦିଅନ୍ତୁ ମୁଁ ଆପଣଙ୍କ ମାଲିକଙ୍କ ସାଙ୍ଗରେ କଥା ହେବି ମୋ ଅର୍ଡ଼ର ଏପର୍ଯ୍ୟନ୍ତ କ'ଣ ପାଇଁ ଆସିନାହାନ୍ତି